ଏବେ ଆମର ପିଲାମାନେ ସବୁ ଓଡ଼ିଆ କଥାପତ୍ର ବେଶୀ ହଉନାହିଁ ସମସ୍ତେ ଏବେ ଇଂଲିଶ ଯାଉଛି ସମସ୍ତେ ସ୍କୁଲ ପିଲାମାନେ ସବୁ ଛୋଟ ବେଳରୁ ସମସ୍ତେ ଓଡ଼ିଆ ବଢ଼ିଆ ପଢ଼ୁଥିଲେ ଏବେ ସବୁ ଜାଗାରେ ଇଂଲିଶ ହେଇଗଲା ଇଂଲିଶ ପଢ଼ା ପଢ଼ି କରୁି ସମସ୍ତେ ଇଂଲିଶ ପଢ଼ା ପଢ଼ି କଲେ ଆମର ପିଲା ଟିକେ ଚାକିରି ବାକିରି କରିବ ସବୁ କରିବ ସବୁ ଜାଗାରେ ମାନେ ଆମ ସ୍କୁଲରେ ଗୋଟେ ଦିନ ଗୋଟେ ପିଲା ଆସିଲା ଆସି କିରି ଇଂଲିଶ କଥା କହିଲ ସମସ୍ତେ ହଇରାଣି ହେଇଗଲା ଇଂଲିଶ କଥା କହୁଛି ପିଲା ବଢ଼ିଆ କହୁଛି ସେମାନେ ଘର ପିଲାମାନେ ସବୁ ଇଂଲିଶ ମିଡ଼ିୟମ୍ ଦେଇଗଲା ଆମ ଏବେ ଓଡ଼ିଆ କଥାବାର୍ତ୍ତା ବେଶୀ ହେଉନାହିଁ ବେଶି ଇଂଲିଶରେ ହେଉଛି ଏବେ ଘର ପିଲାମାନେ ମାଆ ମାନେ ସମସ୍ତେ କହୁଚି ଇଂଲିଶ କହୁଛି ଆମ ପିଲା ଖୁସି ହେଉଛି ସେ ଗୋଟେ ଖୁସି କଥା ଆଉ ଆମର ଭାଇମାନେ ସମସ୍ତେ ଆମ ସାଙ୍ଗଠୁ ମାନେ ଇଂଲିଶ କଥା ସାଙ୍ଗରେ ଇଂଲିଶ କଥା ହବ ବଲେ ଗୋଟେ ଖୁସି କଥା ଆଉ